ଆମ ବଗିଚାରେ ଆମେ ରକ୍ଷଣାବେକ୍ଷଣ କରିବା ପାଇଁକି ଗଲାବେଳେ ମଶା କାମୁଡ଼ନ୍ତି ମଶା ନାଳନର୍ଦ୍ଦମା ଏବଂ ଅଳିଆ ଆବର୍ଜନାରେ ମଶା ରୁହନ୍ତି ଫୁଲଗଛ ସଜାଡ଼ିବାକୁ ବା ତୋଳିବାକୁ ଗଲାବେଳେ ମଶା ଆମକୁ କାମୁଡ଼ିଥାନ୍ତି ମଶା କାମୁଡ଼ିବା ଦ୍ଵାରା ଆମକୁ ଜ୍ୱର ହୁଏ ଏବଂ ରୋଗ ହୁଏ ମଶାଙ୍କୁ ହେବା ନହେବା ପାଇଁ ଆମେ ଅପରିଷ୍କାର କରିବା ନାହିଁ ଅଳିଆ ଆବର୍ଜନା ପୋଡ଼ି ତାକୁ ପାଉଁଶ କରିଦେବା ଏବଂ ଖାଲ ନର୍ଦ୍ଦମାକୁ ପୋତି ସଫା କରି ରଖିବା ଆମକୁ ମଶା କାମୁଡ଼ିବେ ନାହିଁ ଅପରିଷ୍କାର ହେବ ନାହିଁ